ମୁଁ ଆମ ବାଲିମେଳା ଛକରୁ ଗୋଟେ କ୍ୟାବ୍ରେ ବସିଲି ବସିଲା ପରେ ଏଗାର ନମ୍ବର୍ ଛକରୁ ମୁଁ ମୁଁ ବାଲିମେଳାରୁ ନଅ ନମ୍ବର୍ ଯାଇଥାନ୍ତି ସେଇଠି ମୋର ଟିକେ କାମ ଥିଲା ଯେହେତୁ ଡ୍ରାଇଭର୍ କ'ଣ କଲେ ସେଇଠୁ ଲେଫ୍ଟ ନବା କଥା ସେଇଠୁ ଆମର ବାଲିମେଳା ଯିବାକୁ ନଅ ନମ୍ବର୍ ଯିବାକୁ ସେଇଠି ବାଇପାସ୍ ରୋଡ଼୍ଟାରେ ଅଛି ହେଲେ ତାଙ୍କ ବାଇପାସ୍ ନେଲେନି ନେଲେନି ପରେ ତାଙ୍କ ସିଧା ପଳେଇଲେ ମାଲକାନଗିରି ବୋଲିକି ଯିବା ବୋଲି ମତେ ଲାଗୁଛି ସେ ମୁଁ ପଚାରିଲି ଭାଇ ତମେ ଏପଟେ କାହିଁ ନେଲଣିି ଏପଟେ ତ ସଟ୍କଟ୍ ଅଛି ଏପଟେ ଗଲେ ତ ହେଇଥାନ୍ତା ହେଲେ ଏପଟେ ଆପଣ ଯେ ଯାଉଛ ହେଲେ ମତେ ଟାଇମ୍ ବେଶୀ ଲାଗିଯିବ ନା ଏପଟେ ଗଲେ ମତେ ଗୋଟେ ଚାଳିଶି ମିନିଟ୍ ଲାଗି ଥାନ୍ତା ହେଲେ ମାଲକାନଗିରିରେ ବୁଲିକି ଯିବ ବୋଲେ ମତେ ଲେଟ୍ ହେଇଯିବ ସେଇଠୁ କେତେ ଟାଇମ୍ ଲାଗିବ ହେଲେ ସେ ଡ୍ରାଇଭର୍ ଭାଇ ମତେ କହିଲେ ଯେନେ ଏବେ ଆମ ମାଲକାନଗିରିରେ ଯଉ ଏୟାରପୋଟ୍ର କାମ ଚାଳୁଛି ସେ ଯେଉଁ ସଟ୍କଟ୍ ରୁଟ୍ଟା ଥିଲା ସେଇଟା ବନ୍ଦ ହେଇଯାଇଛି ସେଥିପାଇଁ ମୁଁ ଏପଟେ ବୁଲିକି ଯାଉଛି ହେଲେ ମୁଁ କହିଲି ହେଲେ ଏପଟେ ବୁଲିଯିବାକୁ କେତେ ଟାଇମ୍ ଲାଗିବ ତାଙ୍କେ ମତେ କହିଲେ ନାଇଁ ବେଶୀ ଟାଇମ୍ ଲାଗିବନି ଆଉ ଗୋଟେ କୋଡ଼ିଏ ମିନିଟ୍ ଏକ୍ସଟ୍ରା ଲାଗିବ ବୋଲି କହିଲେ ତାଙ୍କେ ମୁଁ କହିଲି ହଉ ଠିକ୍ ଅଛେ ହଁ ରାସ୍ତା ବନ୍ଦରୁ ସଟ୍କଟ୍ ଆହୁରି କୋଡ଼ିଏ ମିନିଟ୍ ବଢ଼ିଗଲା ଆଉ ଆମର ଟାଇମ୍ଟା ହଉ ହେଲେ ଯେମିତି ଜଲ୍ଦି ହବ ଆପଣ ଟିକେ ମତେ ପହଞ୍ଚେଇ ଦିଅନ୍ତୁ ସେଇଠି ମୋର ଟିକେ ଆରର୍ଜେଣ୍ଟ୍ କାମ ଥିଲା ସେତିକ କହିଲେ ପୁରା ହଁ ତାଙ୍କେ ହଁ ବୋଲି କହିଲେ